ମୁଁ କ୍ରିକେଟ ମ୍ୟାଚ୍ ଦେଖେ ଏହା ମୁଁ ଟିଭିରେ ଦେଖେ ହଁ ଏବଂ ମୋ ସାଙ୍ଗମାନ ସାଙ୍ଗମାନ ଏବଂ ପରିବାର ସହିତ ମଧ୍ୟ ଏହାକୁ ମୁଁ ଦେଖେ ଏବଂ କ୍ରିକେଟ ମ୍ୟାଚ୍ ବହୁତ ଇଣ୍ଟରେଷ୍ଟିଂ ହୋଇଥାଏ ଯେ ଯେମିତିକି ଆମେ କ୍ରିକେଟ ମ୍ୟାଚରେ ଯୋଉ ଦୁଇ ଦଳ ଥାଆନ୍ତି ଗୋଟେ ଦୁଇ ଦଳ ଖେଳନ୍ତି ଏବଂ ଗୋଟେ ଗୋଟେ ଦଳରେ ଏଗାର ଜଣ ଲେଖା ଖେଳାଳି ଥାଆନ୍ତି ଫାଷ୍ଟ ବୋଲିଂ ମାନେ ବୋଲିଂ ଏବଂ ବ୍ୟାଟିଂ ଥାଏ ଜଣେ ଯଦି ଜଣେ ଯେଉଁ କେଉଁ ଦଳ ବୋଲିଂ କରିବ କେଉଁ ଦଳ ବ୍ୟାଟିଂ କରିବ ତାହା ପରେ ଟସ୍ ଦ୍ୱାରା ନିର୍ଣ୍ଣୟ କରାଯାଏ ଏବଂ ନିର୍ଣ୍ଣୟ ହବା ଦ୍ୱାରା ବୋଲିଂ ଏବଂ ବ୍ୟାଟିଂ କରାଯାଏ ଏବଂ ରନ କରିକି ସେଥିରେ ଜିତନ୍ତି ଏବଂ ବହୁତ ଇଣ୍ଟରେଷ୍ଟ ଲାଗେ ଦେଖିବା ପାଇଁ